ଦିନେ ମୁଁ ପୁରୀ ବୁଲିବା ପାଇଁ ବୋଲେରୋ ଭଡ଼ାରେ ଯାଇଥିଲି ପୁରୀରେ ପହଞ୍ଚି ସେଠାକାର ସମୁଦ୍ର ସ୍ୱର୍ଗଦ୍ୱାର ପୁରୀ ମନ୍ଦିରର ବଡ଼ ଠାକୁରଙ୍କୁ ଦର୍ଶନ କଲି ଅନେକ ଜାଗା ବୁଲି ଦେଖିଲି ପରେ ଘରକୁ ଫେରୁଥିଲା ସମୟରେ ହଠାତ୍ ବୋଲେରୋର ଟାୟାର ପଂଚର ହେଇଗଲା ଜଣେ ମେକାନିକାଲ ଭାଇ ପାଖରେ ଯାଉ ଯାଉ ସେଠାକାର ଜିନିଷ ଆଣି ଟାୟାର ପଂଚର ତିଆରି କରବା ସମୟ ଭିତରେ ବହୁତ ରାତି ହେଇଗଲା ସେ ରାତି ହେଲା ସମୟରେ ବର୍ଷା ହେବା ପାଇଁ ଯାଉଥିଲା ସେହି ସମୟ ମଧ୍ୟରେ ଜଣେ ଡ୍ରାଇଭର ଭାଇଙ୍କ ସହିତ ଭେଟ ହେଲା ଭାଇଙ୍କର ନାଁ ହେଉଛି ରାମ ସେ ଭାଇ ବହୁତ ଭଲ ଲୋକ ଥିଲେ ମୋତେ ବହୁତ ସାହାଯ୍ୟ କରିଛନ୍ତି ଘରକୁ ମୋର ଚାରିଟା ସମୟରେ ପହଞ୍ଚିବାର ଥିଲା ଭାଇ ଟାୟାର ପଂଚର୍ ପକାଇ ମୋତେ ଘରକୁ ଆଣିଲେ ବହୁତ ନିରାପଦ ଅନୁସାରେ ଭାଇ ମୋତେ ଘରେ ଆଣି ପହଞ୍ଚାଇ ଥିବାରୁ ସେ ରାମ ଡ୍ରାଇଭର ଭାଇଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦିଏ